ହଁ ମ୍ୟାଡ଼ାମ୍ ନମସ୍କାର ମୁଁ ଚାରମାଲଠୁ କହୁଥିଲି ମୁଁ ମୁଁ ଶେଷକ ପାଇଁ ଯିବି ମୁଁ ଯେ ଗୋ ପାଇଁଙ୍କର ହେଲ୍ଥ୍ କାର୍ଡ଼ ସେଟା ଦଶ ହଜାର ପାଖକୁ ଚାହୁଁଛନ୍ତି କ'ଣ କେମିତି ଚାଲି ସେଇଟା ମାନେ ବ୍ୟବହାର କରିବାକୁ ପଡ଼ିବ

ହଁ ଆଜି ନହେଲେ କାଲି ଆଉ ଏସବୁ ତ ଜାଣିବା ପାଇଁ କଲ୍ କରିଥିଲୁ

ଆଉ ସେଥିରେ କଣ କ'ଣ ସୁବିଧା ହୋଇପାରିବ ହେଲ୍ଥ୍ କାର୍ଟରେ ମାନେ କେଉଁ କେଉଁ କେଉଁଟା ଟ୍ରିଟମେଣ୍ଟ ହେ ହେବା ହଁ ହେଲକା ହେଲକା ହେଲକାରେ କ'ଣ କେମିତି କ'ଣ ସେଠି କେମିତି କ'ଣ ସୁବିଧା ଅଛି

ହଁ ହଁ ହେଲକାରୁ କେତେ ପଇସା କଟିବ ସେଇଥି ପାଇଁ ମୁଁ ଜାଣିପାରିବି କି ପଇସା କଟିବନି କେମିତି ହେଲ୍ଥ୍ କାର୍ଡ଼ର ପଇସା କଟିବନି ଓହୋ କ'ଣ କେମିତି ସୁବିଧା ଅଛି ହସ୍ପିଟାଲରେ ଟ୍ରିଟମେଣ୍ଟ କେମିତି କରନ୍ତି ଡକ୍ଟର୍ କେମିତି ମେଡ଼ିସିନ୍ ପଠା ସବୁ ମେଡ଼ିସିନ୍ ସେଟା ସବୁ ଠିକ୍ ଠାକ୍ ଦିଆ ଦେଇ କରୁଛନ୍ତି